ହଁ ମ୍ୟାଡ଼ାମ୍ ନମସ୍କାର ମୋ ମୁଣ୍ଡଟା ଟିକେ ବଥାଉଛି କ'ଣ କରିବାର ଅଛି ମ୍ୟାଡ଼ାମ୍ ହଁ ହଁ ଆଣିଥିଲି କମୁନି ତ ସେଇଟା ପାଇଁ ପଚାରିବି ବୋଲି

ହଉ ଠିକ୍ ଅଛି ହଉ ଠିକ୍ ଅଛି ଗୋଡ଼ ହାତବି ବିନ୍ଧି ଗୋଡ଼ ହାତ ବି ବିନ୍ଧୁଛି କ'ଣ କରିବା ହଁ ହଉ ଠିକ୍ ଅଛି ନହେଲେ ଯେତେବେଳେ ହଉ ହଉ ଠିକ୍ ଅଛି ହଉ ହଉ ହଁ ସେଇଟା ପାଇଁ ପେନ୍ ହେଉଥିବ ହଉ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଖାଇବି କ'ଣ ଖାଇବାଟା କ'ଣ ହଉ ହଉ

ହଉ ହଉ ହେଲେ ମେଡ଼ିକାଲ୍ରେ କେତେଟାରୁ କେତେଟା ରହୁଛନ୍ତି ମ୍ୟାଡ଼ାମ୍ ଆପଣ

ହଉ ହଉ ଫି କେତେ ନେଉଛନ୍ତି ମ୍ୟାଡ଼ାମ୍ ସବୁ ଟେଷ୍ଟ୍ କରୁଛନ୍ତି କି ହଉ ହଉ ହଉ ଠିକ୍ ଅଛି ଆସିବି ହେଲେ ହଉ ହଉ